ଓଡ଼ିଶାରେ ସାଢ଼େ ଚାରି କୋଟି ଲୋକଙ୍କ ରୁହନ୍ତି ସେଥିରୁ ଅଧିକାଂଶ ହିନ୍ଦୁଧର୍ମ ମୁଁ ମଧ୍ୟ ହିନ୍ଦୁଧର୍ମୀ ହେଲେ ଓଡ଼ିଶାରେ ଓଡ଼ିଶାରେ ବିଭିନ୍ନପ୍ରକାର ଧର୍ମ ଯେପରିକି ଇସଲାମ ହିନ୍ଦୁଧର୍ମ ଖ୍ରୀଷ୍ଟିଆନ୍ ଧର୍ମ ବୌଦ୍ଧଧର୍ମ ଜୈନଧର୍ମ ଏମିତି ଅନ୍ୟାନ୍ୟ ଧର୍ମ ବିଭିନ୍ନପ୍ରକାର ଧର୍ମଧର୍ମୀ ବିଭିନ୍ନ ଲୋକଙ୍କର ଭାଷାବାସୀ ଲୋକ ବସବାସ କରନ୍ତି ଓଡ଼ିଶାରେ ସାଧାରଣତଃ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆଯାଏ ଓ ଅଧିକାଂଶ ଲୋକ ଓଡ଼ିଆ ଭାଷା ହିଁ କୁହନ୍ତି ଯେହେତୁ ଓଡ଼ିଶାରେ କିନ୍ତୁ ସୁ ଅଲଗା ଧର୍ମ ଭିତରେ ଭିତରେ ବାଛ ବିଚାର ନାହିଁ ଓଡ଼ିଶାରେ ସବୁ ଧର୍ମ ଭାଇଚାରା ବନ୍ଧୁ ସବୁ ଭଲ ରୂପେ ହୋଇଥାଏ ଓଡ଼ିଶାରେ ଅଧିକାଂଶ ହିନ୍ଦୁଧର୍ମୀ ଲୋକ କିନ୍ତୁ ଅନ୍ୟ ଧର୍ମ ବିରୋଧୀ ଓଡ଼ିଶାରେ ନାହାନ୍ତି ଓଡ଼ିଶାରେ ସମସ୍ତେ ସମସ୍ତଙ୍କ ଧର୍ମ ପାଳନ କରନ୍ତି କିନ୍ତୁ ଅନ୍ୟ ଧର୍ମ ପ୍ରତି ବି ସେମାନଙ୍କର ସ୍ନେହ ଶ୍ରଦ୍ଧା ସମ୍ମାନ ରହିଛି